ଆମ ଭାରତୀୟ ସମାଜରେ ଧର୍ମର ଭୂମିକା ଅଧିକ ଆମ ଭାରତ ଏକ ଧର୍ମ ନିିରପେକ୍ଷ ରାଷ୍ଟ୍ର ଏହି ଭାରତ ଦେଶରେ ଅନେକଗୁଡ଼ିଏ ଧର୍ମ ଅବଲମ୍ବୀମାନେ ରହିଆସିଛନ୍ତି କେଉଁ ଯୁଗଯୁଗାନ୍ତରୁ ତେଣୁ ଆମ ଦେଶରେ ସେ ସମୟରୁ ଅନେକଗୁଡ଼ିଏ ଧର୍ମର ଲୋକମାନେ ବାସ କରୁଛନ୍ତି ଯେପରି ଆମେ ଶୁଣୁଥିବା ଧର୍ମଗୁଡ଼ିକ ହେଲା ସନାତନୀ ଧର୍ମ ବା ହିନ୍ଦୁ ଧର୍ମ ମୁସଲିମ୍ ଖ୍ରୀଷ୍ଟିଆାନ୍ ଶିଖ୍ ଜୈନ ବୌଦ୍ଧ ଏପରି ଅନେକ ଦେଖିବାକୁ ଗଲେ ସମସ୍ତ ଧର୍ମର ଲୋକେ ମାନେ ଭିନ୍ନ ଧରଣର ଓ ଭିନ୍ନ ରୂପେ ବିଭକ୍ତ ହୋଇଛନ୍ତି କିନ୍ତୁ ଏହା ପରେ ବି ସମସ୍ତ ଧର୍ମର ଲୋକେ ଏକ ହୋଇଚଳନ୍ତି ଏହି ଆମ ଭାରତୀୟମାନେ ସମସ୍ତ ଧର୍ମର ନିଜସ୍ୱ ରୂପ ଓ ନୀତି ନିିୟମ ରହିଛି